ହଁ ସାର୍ କୁହନ୍ତୁ କେମିତିଆ ରୁମ୍ ନେବେ ଆମର ସିଙ୍ଗଲ ରୁମ୍ ଅଛି ଡବଲ ରୁମ୍ ଅଛି ସେମିତି ସିଙ୍ଗଲ ସିଙ୍ଗଲ ସିଙ୍ଗଲ ରୁମ୍ ଆସିବ ଆପଣଙ୍କୁ ଚାରିଶହ ଟଙ୍କା ନନ୍ ଏ ସି ଚାରିଶହ ଟଙ୍କା ଏସି ଆସିବ ପାଞ୍ଚ ଶହ ପଚାଶ ଟଙ୍କା ଡବଲ ଡବଲ ବେଡରୁୁମ୍ ଆସିବ ଆପଣଙ୍କୁ ଆଠଶହ ଟଙ୍କା ଆଉ ଏ ସି ରହିଲେ ହଜାର ଟଙ୍କା ଆଜ୍ଞା ଆଜ୍ଞା କୁହନ୍ତୁ ଅଛି ଅଛି ଆଜ୍ଞା ମିଲ ଅଛି ଆପଣଙ୍କୁ ଥ୍ରୀ ଟାଇମ ଆମର କ'ଣ ମିଲର ଫ୍ୟାସିଲିଟି ଅଛି ବ୍ରେକ୍ଫାଷ୍ଟ ଅଛି ଲଞ୍ଚ ଅଛି ଡିନର୍ ଅଛି ସବୁ ଆଭେଲେବଲ୍ ଅଛି ଭଲ ଅଛି

ସୁଇମିଙ୍ଗ୍ ପୁଲ୍ ଅଛି ଆଜ୍ଞା ଅଛି ଅଛି ସାର୍ ଆମର ଟ୍ୱେଣ୍ଟି ଫୋର୍ ଆୱାର୍ସ ଚେକ ଆଉଟ୍ ଆପଣ ଯେତେବେଳେ ଏଣ୍ଟ୍ରି କରିବେ ଆପଣ ମନେ କରନ୍ତୁ ସକାଳ ଛଅଟାରେ ଏଣ୍ଟ୍ରି କଲେ ତା ପରଦିନ ସକାଳୁ ଛଅଟାରେ ଚେକ ଆଉଟ କରିବେ ଟ୍ୱେଣ୍ଟି ଫୋର୍ ଆୱାର୍ସ୍ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ନାଇଁ ଆପଣଙ୍କୁ ବାହାରୁ ଆଣିବାକୁ ପଡ଼ିବନି ସେଇଟା ଆପଣଙ୍କର ରୁମ୍ ବିଲ୍ରେ ଆଡ୍ ହୋଇକି ଅଛି ଆପଙ୍କୁ ସେଟା ଏକ୍ସଟ୍ରା ପଡ଼ିବନି

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସବୁ ଆଭଲେବଲ୍ ଅଛି

ଆପଣ ଆଉ କ'ଣ ଚାହୁଁଛନ୍ତି ପଚାରନ୍ତୁ ଅନଲାଇନରେ ବୁକିଂ କରିପାରିବେ କରିପାରିବେ ଆଜ୍ଞା ଆପଣ ଅନଲାଇନ ବୁକିଂ କରିପାରିବେ ଆଜ୍ଞା ଆପଣ ଅନଲାଇନ୍ ବୁକିଂ କଲେ ଆପଣଙ୍କୁ ଚାର୍ଜେସ୍ ଅଧିକ ପଡ଼ିବ ବାକି ଆପଣ ହଁ ଯଦି ଡାଇରେକ୍ଟ ଆସୁଛନ୍ତି

ଆପଣ କେତେ ଦିନ କେତେ ଦିନ ରହିବେ ଆପଣ ଆପଣ ଟ୍ୱେଣ୍ଟି ଫୋର୍ ଆୱାର୍ସ୍ରେ ପର ଡେ ଚେକ୍ ଆଉଟ କରିକି ଆପଣ ପେମେଣ୍ଟ ଦେଇପାରିବେ

ନାଇଁ ସମସ୍ତେ ରହିପାରିବେ କିନ୍ତୁ ଅନମ୍ୟାରେଡ୍ କପୁଲ୍ଙ୍କର ରେଟ୍ ଟିକେ ଅଲଗା ଅଛି ଡକୁମେଣ୍ଟ ଦରକାର ଅଛି ସାର୍ ଆଧାର କାର୍ଡ୍ ଆଧାର କାର୍ଡ୍ ଆଧାର କାର୍ଡ୍ ଆଜ୍ଞା ଠିକ୍ ଅଛି ସାର୍ ଆପଣ ଆସିଲେ ଆମ ସହିତ କଣ୍ଟାକ୍ଟ କରିପାରିବେ ଆପଣ ଡାଇରେକ୍ଟ ଆସନ୍ତୁ କିମ୍ବା ନହେଲେ ଆମର ଅନଲାଇନ୍ରେ ବୁକିଂ କରିକି ଆସିପାରିବେ ଥ୍ୟାଙ୍କ୍ ୟୁ ସାର୍